ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ଇନ୍ନର ପ୍ରାୟ ଅଶୀରୁ ନବେ ଭାଗ ଲୋକ ଚାଷ ଉପରେ ନିର୍ଭର କର୍ସନ୍ ଚାଷରୁ ଯେତ୍କି ପାଇସନ୍ ସେଟା ତାର୍ ଜୀବିକା ନିର୍ବାହ କର୍ସନ୍ ଆର୍ ବଳିଲାଟା ଯାକ ବଜାରରେ ବିକିଦେସନ୍ ବାକିମାନେ ଯେନ୍ତା ଚଲ୍ବେ ଦିନ ଥିଲା ଲୋକମାନେ ବଲଦରେ ଚାଷ ବାସ କରୁଥିଲେ ନଙ୍ଗଲ ଜିଆଁରି ଧରିକି ଚାଷ ବାସ କରୁଥିଲେ ଏବେ ସେ ଯୁଗ ନାଇଁନ ବଲଦ ଖୋଜିବା ବୋଇଲେ ଗାଁମାନଙ୍କେ ନାଇଁ ମିଲିବାକେ ବିଭିନ୍ନ ପ୍ରକାର ଟ୍ରାକ୍ଟର ବିଭିନ୍ନ କମ୍ପାନୀର ଟ୍ରାକ୍ଟରରେ ଚାଷ କରୁଛନ୍ ଆର୍ ହେଟା ହେବାର୍ ଦ୍ଵାରା ଚାଷି ବି ଉପକାର ପାଉଛେ ଦୁଇ ପଇସା ଲାଭ୍ ପାଉଛେ ଚାଷ କଲା ବେଳ୍କେ ଟ୍ରାକ୍ଟରରେ କରୁଛନ୍ ଅମଳ କଲାବେଳେକେ ହାର୍ଭେଷ୍ଟର ଆର୍ ପ୍ରାଚୀରେ ମଡ଼େଇ ଦେଲେ କରୁଛନ୍ ଯେନ୍କେ ବିକି ନେବା ହେଲେ ଗାଡ଼ି ହଲେ ବିକି ନେଉଥିଲେ ସେଟା ଟ୍ରାକ୍ଟରରେ ନେଉଛନ୍ ତେଣୁ ସବୁଠାନୁ ସୁବିଧା ହେଉଛେ ଆଗରୁ ଯେନ୍ ଥିଲା ପାରମ୍ପାରିକ ରୀତି ଗୁଡ଼ାକ ପଦ୍ଧତି ଥାନୁ ଇଟା ପୁରା ସଂପୂର୍ଣ୍ଣ ଭାବରେ ଭିନ୍ନ ଅଏ